ଆମ ରାଜ୍ୟରେ ଆମ ରାଜ୍ୟରେ ଯେତେ ବେକାରୀ ଅଛନ୍ତି ତା ମଧ୍ୟରୁ କୃଷି କ୍ଷେତ୍ରରେ କାମ କରୁଥିବା ବେକାରୀ ଅଛନ୍ତି ସେଇଟା କ'ଣ ଋତୁକାଳୀନ ବେକାରୀରେ ସେମାନେ ଯାଉଛନ୍ତି ଯେତେବେଳେ ଚାଷ କାମ ଅଛି ସେମାନେ ଚାଷ କାମରେ ଲାଗୁଛନ୍ତି ଚାଷ କାମ ବାଦ ଯେତେବେଳେ ଚାଷ କାମ ସରି ଯାଉଛି ସେମାନେ କ'ଣ କରୁଛନ୍ତି ନା ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ପଳାନ୍ତି ବିଭିନ୍ନ କଳକାରଖାନାରେ କିଏ କେଉଁଠି ପାଣି ପାଇପ୍ କାମ କଲା କିଏ କେଉଁଠି ମିସ୍ତ୍ରୀ କାମ କଲା କଳକାରଖାନାରେ ବିଭିନ୍ନ କାମ କରନ୍ତି ଆମ ରାଜ୍ୟରେ ଯଦି କୃଷକମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦିଆଯାଆନ୍ତା ଉନ୍ନତମାନର ଚାଷ କାର୍ଯ୍ୟର ଯେଉଁ ଟ୍ରେନିଂ ଅଛି ଚାଷ କାର୍ଯ୍ୟ ଲଗାଇବା ପାଇଁ ଯେଉଁ ଟ୍ରେନିଂଟା ଅଛି ଉନ୍ନତମାନ ଟ୍ରେନିଂ ଉନ୍ନତମାନ ଯନ୍ତ୍ରପାତି ଉନ୍ନତମାନ ସାର ବିହନ ଯୋଗାଇ ଦିଆଯାନ୍ତା କ'ଣ ହନ୍ତା ନା ଏମାନେ ଏଇଠି ରହିକି ଚାଷ କରିକି ନିଜର ଜୀବିକା ନିର୍ବାହ କରିବା ସାଙ୍ଗରେ ଆମ ବଜାରର ବଜାରକୁ ଯାହା ଯାହାର ଫସଲର ଆବଶ୍ୟକତା ଅଛି ଯେଉଁ କୃଷି ଉତ୍ପାଦର ଆବଶ୍ୟକତା ଅଛି ତା'କୁ ଏମାନେ ପୂରଣ କରିପାରନ୍ତେ ଅର୍ଗାନିକ୍ ଫାର୍ମ ଉପରେ ଗୁରୁତ୍ୱ ଦିଆ ଯାଆନ୍ତା ଅର୍ଗାନିକ୍ ଫାର୍ମରେ ଖର୍ଚ୍ଚ କମ ଲାଭ ବେଶୀ ଜମି କ'ଣ କରିବ ନା ଦୀର୍ଘଦିନ ପାଇଁ ଫସଲ ଉତ୍ପନ୍ନ କରିବା ପାଇଁ ଯେଉଁ ଯୋଗ୍ୟ ହେଇକି ରହିବ ଏଇଠି କ'ଣ ହେଉଛି ନା ଯେତିକି ଫସଲ ହେଉଛି ଶୀତ ଦିନରେ କି ଚାଷ ସମୟରେ ଟମାଟର ପାଞ୍ଚ ଟଙ୍କାରେ ବିକ୍ରି ହେଉଛି କୋବି ଗୋଟା ଦୁଇ ଟଙ୍କାରେ ବିକ୍ରି ହେଉଛି ଉନ୍ନତମାନ ଶୀତଳ ଭଣ୍ଡାରର ଆବଶ୍ୟକତା ଅଛି ସରକାର କ'ଣ କରୁଛନ୍ତି ନା ମାଦକ୍ୟ ଦ୍ରବ୍ୟର ଦ୍ରବ୍ୟର ବହୁ ବହୁଳ ପ୍ରଚାର ପ୍ରସାର କରିଥିଲା ବେଳେ ହଜାର ହଜାର ସେ ସମ୍ବଦୀୟ ଦୋକାନ ଖୋଲିଥିଲା ବେଳେ ଆମ ରାଜ୍ୟରେ ଛବିଶରୁ ଅଠେଇଶି କି ତିରିଶଟା ଶୀତଳ ଭଣ୍ଡାର ଅଛି ଯେଉଁ ଚାଷୀ ଦେଇ ତା'ର ଝାଳ ରକ୍ତକୁ ପାଣି କରିକି ଝାଳ ଆକାରରେ ସେ ପରିଶ୍ରମ କରିକି ଫସଲ ଉତ୍ପାଦନ କରୁଛି ତା'ର ଅଭାବ ବିକ୍ରି ହେଉଛି ସେଇଟା ସାଇତା ହେଇ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ଯଦି ସିଏ ବ୍ୟବସ୍ଥା ଥାଆନ୍ତା ଏ ପାଞ୍ଚ ଟଙ୍କା ଦୁଇ ଟଙ୍କା ପରିବର୍ତ୍ତେ ସିଏ ତା'କୁ ନେଇ ଶୀତଳ ଖଣ୍ଡାରେ ସଂରକ୍ଷଣ କଲେ ଯେତେବେଳେ ବଜାରର ଚାହିଦା ରେଟ୍ ବଢ଼ୁଛି ସେତେବେଳେ ସେ କ'ଣ କରନ୍ତା ନା ସେହି ଫସଲକୁ ତା'ର ପରିଶ୍ରମ ଅନୁଯାୟୀ ତା'ର ଦାମରେ ସେ ବିକି ପାରନ୍ତା ଆଉ ଲାଭାନିତ୍ୟ ହେଇ ପାରନ୍ତା ତେଣୁ ଆଜିର ଦିନରେ ଆବଶ୍ୟକତା ଅଛି କୃଷି ଆଉ କୃଷକ ଚାଷ ଆଉ ଚାଷୀ ଏହିମାନଙ୍କର ଯାହା ଯାହା ଆବଶ୍ୟକ ସରକାର ଯଦି ଯୋଗାଇ ଦିଅନ୍ତେ ସେମାନେ ଖୁବ ଲାଭାନିତ୍ୟ ହୁଅନ୍ତେ ଆଉ ଦାଦନ ସମସ୍ୟାରୁ ମୁକ୍ତି ମିଳନ୍ତା ଆମେ ନିଜେ ଖଟନ୍ତେ ନିଜେ ଖାଆନ୍ତେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରନ୍ତେ ନାହିଁ ଯେମିତି କି ଆନ୍ଧ୍ରରରୁ କୁକୁଡ଼ା ଦେଲେ ମାଂସ ଆମେ ଆନ୍ଧ୍ରରୁ ଆଣିବୁ ଆଳୁ ୱେଷ୍ଟ ବେଙ୍ଗଲରୁ ଆଣିବୁ ପିଆଜ ନାସିକରୁ ଆଣିବୁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ